ମୁଁ ଆମ ବଗିଚାରେ ଗଛ ଲଗେଇବା ପାଇଁ ମୁଁ ଚାରା ମୁଁ ନିଜେ ପ୍ରସ୍ତୁତ କରେ ଯେପରି ଗୋବର ଖତ ହେଉ ବା ପରିବାଚୋପା ହେଉ ଏହିପରି ଗୁଡ଼ିକ ଜିନିଷ ଗୁଡ଼ିକ ମୁଁ ମୋ ଘର ବାରିପଟେ ପୋତିକି ବହୁତ ବଢ଼ିଆ ଭାବରେ ରଖେ ତାହାକୁ ମୁଁ ସାର ଖତ ଭାବରେ ଉପଯୋଗ କରେ ଏବଂ ଗଛ ଗୁଡ଼ିକର ଯତ୍ନ ନିଏ ସେ ଜାଗାରୁ ସେଇ ଜିନିଷରୁ ବହୁତ ବଢ଼ିଆ ଖତ ହୁଏ ଯେପରି ପରିବା ଚୋପାରେ ହେଉ କି ଗାଈ ଗୋବରରେ ହେଉ ବହୁତ ବଢ଼ିଆ ତାକୁ ଯଦି ଶୁଖାଏ ଆପଣ ଯଦି ରଖିବେ ତା'ହେଲେ ଆପଣ ଖତ ଭାବରେ ବହୁତ ବଢ଼ିଆ ବ୍ୟବହାର କରିପାରିବେ ଓ ଏବଂ ଆପଣଙ୍କ ପାଖରେ ଖତର ଅଭାବ ରହିବନି ଆପଣ ଏପରି ଫିଙ୍ଗି ଦେଉଥିବା ଦିନିଷ ଗୁଡ଼ିକ ଯଦି ଠିକ୍ କାମରେ ଲଗାଇପାରିବେ ତା'ହେଲେ ଆପଣ ବି ବହୁତ ବଢ଼ିଆ କରିପାରିବେ ଅତି ସୁନ୍ଦର ଲାଗିବ ଯେପରି ଆମେ ଗୋବର ଖତ ଗୁଡ଼ିକରେ ଆମେ ଆମର ବହୁତ ବଢ଼ିଆ ଗଛ ଉଠେ ଏବଂ ଆମେ ବହୁତ ବଢ଼ିଆ ମଜା ନେଉ ସେହି ଖତ ଗୁଡ଼ିକର ରହୁଛୁ